ଗାଁରେ ଯେଉଁମାନେ ବସବାସ କରୁଛନ୍ତି ଆଉ ସହରାଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କ ଠାରୁ ଯାହା ଜୀବନଯାପନ ଚାଲିଚଳନ ସବୁକିଛି ଅଲଗା ହେଉଛି ଗାଁରେ ଯେଉଁମାନେ ବାସ କରୁଛନ୍ତି ସେମାନେ ସମସ୍ତଙ୍କ ମିଳିମିଶି ବିଭିନ୍ନ ସଂସ୍କୃତି ଚାଲିଚଳଣିି ସବୁକିଛି ମାନିକି ଚଳୁଥାନ୍ତି ଆଉ ଗାଁରେ ଯଦି କିଏ କ'ଣ କରିବ ତାହେଲେ ଗାଁର ଲୋକମାନେ ଭାବୁଛନ୍ତି ଗାଁ ଲୋକମାନେ କ'ଣ ଭାବିବେ କ'ଣ କରିବେ ଏସବୁ ନେଇକିରି ଲୋକମାନେ ଚଳୁଛନ୍ତି କିନ୍ତୁ ସହରରେ ଏହିସବୁ କିଛି ଭବା ଭବେ ନାହିଁ ଯିଏ ଯାହା କହୁଛି କହୁ ସେମାନଙ୍କର କିଛି ନ ଥାଏ ତେଣୁ ଗାଁରେ ସହରରେ ଯିଏ ଯାହା ଘର ଭିତରେ ରହିରି ରହିଥାନ୍ତି ତେଣୁ ସେମାନେ କିଛି ଅନ୍ୟ ବାହାର ଲୋକମାନଙ୍କ ସହ ମିଳାମିଶା କରିନଥିବାରୁ ବାହାରେ କ'ଣ କେମିତି ସଂସ୍କୃତି ପାଳନ କରାଯାଏ ସେ ସବୁକିଛି ଜାଣିନଥାନ୍ତି ଆଉ ଗାଁ ଗାଁର ଜୀବନ ଯାପନ ପ୍ରଣାଳୀଠାରୁ ସହର ଜୀବନଯାପନ ପ୍ରଣାଳୀ ବହୁତ ଅଲଗା ହୋଇଥାଏ ଗାଁର ଗାଁର ଯୁବପିଢ଼ି ସହରରେ ବାସ କରିବାକୁ ପସନ୍ଦ କରୁଛନ୍ତି କିନ୍ତୁ ସେମାନେ ସୁଖୀ ଜୀବନସାଥି ପାଇବାରେ ସମସ୍ୟା ସମ୍ମୁଖୀନ କରୁଛନ୍ତି କାରଣ ସେମାନେ ଗାଁର ଝିଅମାନେ ଯେମିତି ଯେଉଁପ୍ରକାର ଚାଲିଚଳନ ରୀତିନୀତି ନେଇ ଚଳୁଛନ୍ତି ସହରରେ ସେମିତି କିଛି ରୀତିନୀତି ନାହିଁ ଯାହାଫଳରେ ସେମାନେ ବିଭିନ୍ନ ସମସ୍ୟା ସମ୍ମୁଖୀନ ହେଉଛନ୍ତି ସେହି ଜୀବନସାଥିକୁ ନେଇ